ଆମ ଭାରତର ଶିକ୍ଷା ବ୍ୟବସ୍ଥା ବହୁ ପୁରାତନ କିନ୍ତୁ ଏହା ଏବେ ପରିବର୍ତ୍ତନର ଆବଶ୍ୟକତା ଅଛି ଏହା କେବଳ ଆମର ଚାକିରି ଦେବା କିମ୍ବା କିମ୍ବା ଲୋକଙ୍କୁ ଗୋଟେ ଡିଗ୍ରୀ ହାସଲ କରିବାର ଡିଗ୍ରୀ ହାସଲ କରିବାର ବ୍ୟବସ୍ଥା ନହୋଇକି ଏହା ଏହା ଆମର ପିଲାଙ୍କୁ ମୁଁ ନିର୍ଭରଶୀଳ ହେବାପାଇଁ ଏବଂ ସେମାନେ କିଭଳି ନିଜେ କିଛି ଶିଖିକି କିମ୍ବା ଆମର ଷ୍ଟାର୍ଟପ୍ ଏବେ ତ ବହୁତ ଷ୍ଟାର୍ଟପ୍ କିମ୍ବା ଇଣ୍ଡଷ୍ଟ୍ରି ନିଜେ କରିକି ସେମାନେ କେବଳ ରୋଜଗାର ସୃଷ୍ଟି ରୋଜଗାର ସୃଷ୍ଟି କରିବେ ଏବଂ ଚାକିରୀ ଉପରେ ନିର୍ଭର କରିବେ ନାହିଁ ସେହି ସେହି ବିଷୟରେ ଅଧିକରୁ ଅଧିକ ପର୍ଯ୍ୟବେସିତ ହେବା ଦରକାର ଏବଂ ଆମର ମୁଖ୍ୟତଃ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାରେ ପିଲାମାନଙ୍କର ମାଆ ବାପା କିମ୍ବା ଶିକ୍ଷକ ଏମାନେ କେବେବି ସ ପିଲାମାନଙ୍କ ଉପରେ ମତଲବ ପାଠ ପଢ଼ିବାର ପାଠ ପଢ଼ିବାର ଚାପ ପ୍ରୟୋଗ କରିବାର ଦରକାର ନାହିଁ ଆବଶ୍ୟକତା ନାହିଁ ଏବେ ଏବେ ହେଉଛି ଆମର ସେମାନଙ୍କୁ ସେମାନେ କିଭଳି ଭଲ ମଣିଷ ଜଣେ ହେବେ ଭବିଷ୍ୟତରେ ସେମାନେ କେମିତି ଜ ନିଜେ ନିଜ ଗୋଡ଼ରେ ଠିଆ ହେବେ ଏବଂ ଜଣେ ଭବିଷ୍ୟତରେ ଜଣେ ଭଲ ମଣିଷ ହେବେ ସେଇ ବିଷୟରେ ଶିକ୍ଷା ଦରକାର ଏବଂ ମାନେ ନୁହେଁ ଯେ ସମସ୍ତେ ପଢ଼ିକି କେବେଳ ଭଲ ମାର୍କ୍ ରଖିକି ଚାକିରି କରିବେ ସେଇଟା କେବଳ ସମସ୍ତଙ୍କର ଲକ୍ଷ୍ୟ ନହେବା ଦରକାର ଏବଂ ସମସ୍ତେ ଚାକିରୀ କରିବେ କିମ୍ବା ଆମର ବାହାରେ ଯାଇକି କେଉଁଠି ଚାକିରୀ କରିବା ସେଇ ବିଷୟରେ ନ ହୋଇକି ସ କିଭଳି କିଭଳି ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇକି ଅନ୍ୟମାନଙ୍କୁ ବି ଚାକିରୀ ଦେବେ ସେହି ବିଷୟରେ ଇଏ ହେବା ହେବା ଦରକାର ଏବଂ ପିଲାମାନଙ୍କୁ ଏବେ ନୂତନ ଟେକନିକ୍ ନୂତନ ଜ୍ଞାନ କୌଶଳ ବିଷୟରେ ସେମାନଙ୍କୁ ଅବଗତ କରାହେବା ଦରକାର ଏବଂ ଆମର ବିଭିନ ଏବେ ତ ଭାରତ ସରକାର ନୂତନ ଶିକ୍ଷା ନୀତି ପ୍ରଣୟନ କରିଛନ୍ତି ଯାହାଦ୍ଵାରା ବହୁତ କିଛି ସେମାନଙ୍କୁ ସୁବିଧା ମିଳିବ ତେଣୁ ଭାରତର ଶିକ୍ଷା ବ୍ୟବସ୍ଥା ନୂତନ ଶିକ୍ଷା ବ୍ୟବସ୍ଥାରେ ବି ବହୁତ ପ୍ରକାର ସୁବିଧା ଅଛି